ମୁଁ ଜଣେ କଟକ ନଗରର ବାସିନ୍ଦା ଏବଂ ବିଭିନ୍ନପ୍ରକାରର ଗୋଷ୍ଠୀମାନେ ବସବାସ କରୁଛନ୍ତି ସେମାନେ ଏସ୍ ସି ଏସ୍ ଟି ଜେନେରାଲ୍ ଜେନେରାଲ୍ଙ୍କ ଇଏରେ ଖଣ୍ଡାୟତ ବି ଯାଉଛନ୍ତି ବ୍ରାହ୍ମଣ ବି ଯାଉଛନ୍ତି ଏବଂ ଏସ୍ ସି ଏସ୍ ଟି ସମସ୍ତେ ରହିଛନ୍ତି ତାଙ୍କର ଭାଷା ବି ଭିନ୍ନ ଭିନ୍ନ ଦେଖିବାକୁ ଗଲେ ବ୍ରାହ୍ମଣ ଯେଉଁମାନେ ସବୁ ବ୍ରାହ୍ମଣ ଜାତିରୁ ବିଲଙ୍ଗସ୍ କରୁଛନ୍ତି ସେମାନଙ୍କ ପ୍ରାୟତଃ ତାଙ୍କ ମୁହଁରୁ ସଂସ୍କୃତ ୱାର୍ଡ଼ ସହିତ ଓଡ଼ିଆ ସହିତ ସାଂସକ୍ରିଟ୍ ବି କିଛି କିଛି କୁହନ୍ତି ଏବଂ ଯେଉଁମାନେ ଏସ୍ ସି ଏସ୍ ଟି ଖଣ୍ଡାୟତ ମାନେ ତ ପ୍ରାୟେ ନର୍ମାଲ୍ ଭାଷା ହିଁ କହିଥାନ୍ତି କିନ୍ତୁ ଏସ୍ ସି ଏସ୍ ଟି ମାନେ ତାଙ୍କର ଟିକିଏ ଅଲଗା ପ୍ରକାରିଆ ଭାଷା ଅବଶ୍ୟ ଟିକିଏ ଆଦିବାସୀ ଟାଇପ୍ର ଭାଷା କିନ୍ତୁ ଓଡ଼ିଆ ସହିତ ଟିକିଏ ଅଲଗା କହିଲେ ଚଳେ ଏହା